ଆମ ଜିଲ୍ଲାରେ ବିଭିନ୍ନ ପ୍ରକାରର ପର୍ବ ପର୍ବାଣୀ ହୋଇଥାଏ ସମୟରେ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ ଯେମିତି ରଜ ଗଣେଶପୂଜା କୁମାରପୂର୍ଣ୍ଣମୀ ଖୋର୍ଦ୍ଧା ମହୋତ୍ସବ ଏବଂ ଦୋଳ ପୂର୍ଣ୍ଣିମା ରଜରେ ଆମର ବରୁଣେଇଠାରେ ଅନେକଗୁଡ଼ିଏ ଦୋକାନ ବଜାର ମଧ୍ୟ ବାହାର ଲୋକମାନେ ଆଣିକି ବସାଇଥାନ୍ତି ଏବଂ କିଛି ମେଳା ଅନୁଷ୍ଠିତ ହୋଇଥାଏ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ସେଠି ହୋଇଥାଏ ଭୂଷଣ୍ଡପୁର ତାରାଦେଈରେ ମଧ୍ୟ ରଜ ପର୍ବ ପାଳନ ହୋଇଥାଏ ଗଣେଶ ପୂଜାରେ ଆମ ଜଟଣୀ ଓଡ଼ିଶା ପ୍ରସିଦ୍ଧ ଅଛି ସେଥିରେ ବଡ଼ ବଡ଼ ମୂର୍ତ୍ତି ଏବଂ ବଡ଼ ବଡ଼ ମେଢ଼ ମଧ୍ୟ ହୋଇଥାଏ ସେଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥାଏ ଏଠାରେ ଓଡ଼ିଶାରେ କୋଣ ଅନୁକୋଣରୁ ଆସି ତାଙ୍କର ପାରମ୍ପରିକ ନୃତ୍ୟ ମଧ୍ୟ ପ୍ରଦର୍ଶନ କରିଥାନ୍ତି ଏବଂ ବଡ଼ ମେଳା ମଧ୍ୟ ହୋଇଥାଏ କୁମାରପୂର୍ଣ୍ଣମୀରେ ଛୋଟ ବଡ଼ ଅନୁଷ୍ଠାନରେ କୁମାରପୂର୍ଣ୍ଣିମା ମୂର୍ତ୍ତି ବସିଥାନ୍ତି ଏବଂ କିଛି କିଛି ମେଳାମଧ୍ୟ ବସିଥାଏ ଖୋର୍ଦ୍ଧା ମହୋତ୍ସବରେ ପାଇକ ନୃତ୍ୟ ଗୋଟିପୁଅ ନୃତ୍ୟ ଓଡ଼ିଶୀ କିଛି କିଛି ନୃତ୍ୟ ପ୍ରଦର୍ଶନ କରିଥାନ୍ତି ଆଉ ଛୋଟ ବଡ଼ ମେଳା ମଧ୍ୟ ବସିଥାଏ ଦୋଳପୂର୍ଣ୍ଣିମାରେ ଆମେ ପ୍ରଥମେ ଦୋଳପୂର୍ଣ୍ଣିମାରେ ଆମର ସାହିମାନଙ୍କରେ ଛୋଟ ଛୋଟ କିଛି ମେଳା ବସିଥାନ୍ତି ଏବଂ ହରିରାଜପୁରରେ ଆମର ଗୋଟିଏ ବଡ଼ ମେଳା ମଧ୍ୟ ବସିଥାଏ ଆମ ଜିଲ୍ଲାର ଭୁବନେଶ୍ଵରରେ ମଧ୍ୟ ବିଭିନ୍ନ ପ୍ରକାରର ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଯେମିତି ଆଦିବାସୀ ମେଳା ଲୋକ ମହୋତ୍ସବ ତୋଷାଳି ଇତ୍ୟାଦି ମେଳା ଆମ ରାଜଧାନୀରେ ପଡ଼ିଥାଏ ଏହିସବୁ ପ୍ରସିଦ୍ଧ ଗୋଷ୍ଠୀ କାର୍ଯ୍ୟକ୍ରମଗୁଡ଼ିକ ଆମ ଜିଲ୍ଲାରେ ମଧ୍ୟ ରହିଥାଏ